ହ୍ୟାଲୋ ୱେଡ଼ିଂ ପ୍ଲାନିଂ ପାଖରେ ଲାଗିଛି କି ହଁ ହଁ ଆପଣଙ୍କ ଠାରେ ଟେଣ୍ଟ୍ ଅଛି ମୋ ପିଲା ବାହାଘର ଲାଗିଛି ତ ଆଉ ଆପଣଙ୍କର କ୍ୟାମେରା ଅଛି ଆଉ ପିଲାମାନେ ଡ୍ୟାନ୍ସ ଫ୍ୟାନ୍ସ କରିବେ ଡିଜେ ଅଛି ଆପଣଙ୍କର ଟଙ୍କା କେତେ ନେଉଛନ୍ତି ହଁ ହଁ ହଁ ଆଉ ହଣ୍ଡା ଡେକ୍ଚି ଅଛି ହଁ ରୋଷେଇ କରିବା ଲୋକ ପଠେଇଦେଲେ ମୁଁ ଆଉ ଆପଣ ଯଦି ଦେବେ ମୁଁ ଆଉ କାଇଁ ବାହାର ଲୋକ କୁ ଡ଼କେଇବି ହଁ ପଠେଇ ପାରିବେ ହଁ ଆପଣ ସେ ବାହାଘର ହେଲା ପରେ ଯୋଉ ଷ୍ଟେଜ୍ଟା ଷ୍ଟେଜ୍ ଅଛି

ଆଜ୍ଞା ସେ ଗାଡ଼ି ଭଡ଼ା ଗାଡ଼ି ମିଳିବ ଇଏ ବରଯାତ୍ରୀ ଯିବେ ଯେ ହଁ ବୋଲେରୋ କାର୍ ସେଇଟା କେମିତି କ'ଣ ଭଡ଼ା ନେଉଛନ୍ତି ଏଇଠୁ ପଡ଼ିଆ ଯିବ ପଡ଼ିଆରୁ ଆଇବ ପଡ଼ିଆ କେତେ କିଲୋମିଟର୍ ହେବ ଏଠୁ ଅପ୍ ଡାଉନ୍ ତ ଶହେ ଉପରେ ହେବା କଥା ଏଠୁ କେତେ ପଡ଼ୁଛି କେ ଜଣେ ଚାର୍ଟା ଗାଡ଼ି ଚାର୍ଟା ଗାଡ଼ି ର କେତେ ପଡ଼ୁଛି ହେଲେ ସାଢ଼େ ଚାରି ଚାରିଶହ ଅଠର ହଜାର ଆରେ ଟିକେ କମ୍ ଠମ୍ ହେବନି

ସବୁ ସାମାନ ତ ନିଆ ହେବ ଆଜ୍ଞା ଆଉ ରେଟ୍'ଟା ଟିକେ ତ ବେଶୀ କହୁଛନ୍ତି ନା ହଁ ଆଉ ସେ ଆପଣଙ୍କର ତ କହିଲେ ସେ ରୋଷେଇ ଫୋଷେଇ ସବୁ ଟେଣ୍ଟ୍ ଫେଣ୍ଟ୍ ସେ ବାହା ବେଦିଫେଦି ଦେଇକିନା ଏଇଟା କେତେ ପଡ଼ିବ ଆଜ୍ଞା ଲିଷ୍ଟ୍ କରନ୍ତୁ ଲିଷ୍ଟ୍ କରିକି କେତେ ଟଙ୍କା ହେବ ମୁଁ ତା ପଛରେ ଟଙ୍କା ଧରି ଆଇବି ଆଜ୍ଞା ଆପଣ ସେ ଲିଷ୍ଟଟା କରିକିନା ମୋତେ କୁହନ୍ତୁ କେତେ ପଡ଼ିବ ହେଲେ ହଉ କୁହନ୍ତୁ ଆଜ୍ଞା ହଁ ଟିକେ ଭଲ କରି ହିସାବ କରି କୁହନ୍ତୁ ଆଜ୍ଞା କହିଲେ ମୁଁ ସେଇ ହିସାବରେ ପଇସାଟା ମୁଁ ଆଣିବି ନା

ଗାଡ଼ି ଭଡ଼ା ସହିତ ନା ଟେଣ୍ଟ୍ ଭଡ଼ା ସବୁ ମିଶିକିନା ଟେଣ୍ଟ୍ ତ ଆଜ୍ଞା ରୋଷେଇ ପାଖରେ ଯିବା ଆଉ ପାଖରେ ଦୁଇଟା ତ ଥିବ ନା ଆଜ୍ଞା ଲୋକମାନେ ଖାଇବେ କୋଉଠି ଗୋଟେ ଖାଇବା ଜାଗାରେ ଥିବ ଆଉ ଗୋଟେ ବାହା ଯୋଉଠି ହେବ ସେ ଅନୁଷ୍ଠାନ ଗୋଟେ

ଆପଣ ତ ସେଇଟା ଯାହା ହେବ ଗାଡ଼ି ଭଡ଼ା ସବୁ ଆପଣ ଟିକେ ଆପଣଙ୍କର ଆପଣଙ୍କୁ ମୁଁ ସେ ପଇସାଟା ମୁଁ ଦେଇଦେବି ଆଜ୍ଞା ଆଜ୍ଞା ଇଏ ବୈଶାଖ ମାସ ଦୁଇ ତାରିଖରେ ଆଜ୍ଞା ଆପଣଙ୍କର ଆଡ଼୍ରେସ୍ଟା ଟିକେ ଦିଅନ୍ତୁ ଆଜ୍ଞା

ହଁ ଆଜ୍ଞା କୁହନ୍ତୁ

ୱାନ୍ ଏଇଟ୍ ୱାନ୍ ଫାଇଭ୍ ଏଇଟ୍ ହଁ ଆଜ୍ଞା ଧନ୍ୟବାଦ ରଖୁଛି